ଏଗାର ହଜାର ଚାରିଶହ ତେଇଶ ବାର ହଜାର ଆଠଶହ ପଇଁଚାଳିଶ ଅଠେଇଶ ହଜାର ଚାରିଶହ ପଇଁତିରିଶ ସତେଇଶ ହଜାର ଚାରିଶହ ଛପନ ଅଠର ହଜାର ସାତଶହ ଛପନ